ମୋର ଗର୍ବିତ ସଫଳତା ହେଉଛି ମୁଁ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଏଥିରୁ କୃତକାର୍ଯ୍ୟ ହୋଇଛି ଏବଂ ପ୍ରଥମ ସ୍ଥାନ ଗ୍ରହଣ ମଧ୍ୟ କରିଛି ଏହାବାଦ ମୁଁ ଦଶମ ଶ୍ରେଣୀ ପରୀକ୍ଷାରେ ମୋ ଅଞ୍ଚଳର ବ୍ଲକ ଲେଭେଲ ଟପ୍ପର ହୋଇଥିଲି ବା ପ୍ରଥମ ସ୍ଥାନ ଗ୍ରହଣ କରିଥିଲି ଯାହାକି ଏକ ଗର୍ବିତ ଘଟଣା ବୋଲି ମୁଁ ଭାବେ କାରଣ ଏହା କେବଳ ମୋର ନୁହଁ ମୋର ପରିବାରର ଟେକ ରଖିଥିବାରୁ ଏହା ଏକ ବଡ଼ ସଫଳତା ବୋଲି ମୁଁ ଭାବେ